ମୁଁ ଅନେକ ଗୁଡ଼ିଏ ସଙ୍ଗୀତ ଶୁଣିଥାଏ ଯଥା ହିନ୍ଦୀ ଓଡ଼ିଆ ତନ୍ମଧ୍ୟରୁ ମୁଁ ଭଜନ ଆଧୁନିକ ସାଂସ୍କୃତିକ ବିଷୟରେ ଶୁଣିବାକୁ ପସନ୍ଦ କରିଥାଏ ମୋ'ର ପସନ୍ଦିତ ଗୀତଟି ହେଉଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ତୋ'ର ଅଟକିଗଲା ଏହି ଗୀତଟି ମୁଁ ପ୍ରତିଦିନ ସକାଳୁ ଶୁଣେ ଓ ମୋ' ମନ ପ୍ରଫୁଲ୍ଲିତ ହୋଇଥାଏ ମନରେ ଯଦି ଦୁଃଖ ଥିଲେ ନାଁ କାହିଁକି ଏହି ଗୀତଟି ଶୁଣିବା ଦ୍ୱାରା ମନରେ ଥିବା ଦୁଃଖ ଦୂରେଇଯାଇଥାଏ ଏହି ଗୀତଟି ସଦା ସର୍ବଦା ମୋ' ହୃଦୟକୁ ସ୍ପର୍ଶ କରିଥାଏ ମୁଁ ଓଡ଼ିଆ ମୋ' ଭଳି ବି ବହୁତ ବୃଦ୍ଧ ଯୁବକ ଯୁବତୀ ମାନଙ୍କର ମନ ପସନ୍ଦର କାର୍ଯ୍ୟକ୍ରମଟି ହେଉଛି ଜଗନ୍ନାଥଙ୍କର ଭଜନ